ହ୍ୟାଲୋ ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ଶ୍ୱଶୁର ଘର ମୁଁ ପଳେଇ ଯାଇଥିଲି ଦରକାର ଥିଲା ଅର୍ଜେଣ୍ଟ

ସାର୍ ଅର୍ଜେଣ୍ଟ ନାଇଁ ସାର୍ ଅର୍ଜେଣ୍ଟ ଫୋନ୍ ଆସିଲା ସାର୍ ପଳେଇଗଲି ସାର୍ ମୁଁ ସେଇଠି ହେରା ନାଇଁ ସାର୍ ହେଠି ମୁଁ ବ୍ୟସ୍ତ ରହିଗଲି ଆଉ ଫୋନ୍ କରିପାରିଲିନି ସାର୍ ଆପଣ ଟିକିଏ ସାହାଯ୍ୟ କରନ୍ତୁ ହଁ ସାର୍ ମୋତେ ଲେଖିକି ଜଣେଇବେ ସାର୍ ସାର୍ ମୁଁ ଆସିବା

ହଁ ସାର୍ ହଁ ସାର୍ ନମସ୍କାର